ମୁଁ ଜେମ୍ସ ରାଜ କଟକରେ ଖ୍ରୀଷ୍ଟ ମହାବିଦ୍ୟାଳୟ ଠାରେ ମୁଁ ପାଠ ପଢ଼େ ପ୍ଲସଟୁ ସାଇନ୍ସ ସେଥିରେ ମୁଁ ଅଧ୍ୟୟନ କରେ କଲେଜ ଏବଂ ଟୁଇସନ୍ କୁ ମୁଁ ଯାଏ ଫ୍ରି ଫ୍ରି ସମୟରେ ବାପା ମାଁଙ୍କୁ ସାହାଯ୍ୟ କରେ ଆଉ ମାଇଣ୍ଡ ଫ୍ରେସ କରିବା ପାଇଁ ଖେଳାଖେଳି କରେ ଯେମିତି କ୍ରିକେଟ୍ ହଉ ବ୍ୟାଡ଼ମିଟନ ହଉ ନହେଲେ ସାଙ୍ଗ ମାନଙ୍କ ସହିତ ବୁଲିବା ପାଇଁ ଯାଏ ମୁଁ ନୂଆନୂଆ ଜିନିଷ ସବୁ ସିଏ ଦେଖିବାକୁ ଚାହେଁ ଅନେକ ପ୍ରକାର ଫୁଲ ହଉ ଗଛ ହଉ ଯାହାବି ହଉ ମୁଁ କଲେଜରୁ ଟୁଇସନ୍ କୁ ଆସେ ଟୁଇସନ୍ ରେ ପାଠ ପଢ଼ାପଢ଼ି କରେ ଟୁଇସନ୍ ରୁ ଆସିକି ପୁଣି ଘରେବି ପାଠ ପଢ଼େ ଫ୍ରି ସମୟରେ ସାଙ୍ଗ ମାନଙ୍କ ସହିତ ଖେଳେ ନହେଲେ ଦୌଡ଼ା ଦୌଡ଼ି କରେ ସକାଳେ ଏମିତି ସବୁ ମୋର ଦିନରେ ଯାଏ ପାଠ ପଢ଼ାପଢ଼ି ସହିତ ଆହୁରି ସବୁକାମ ବାବାଙ୍କୁ ସାହାଯ୍ୟ ବାବାଙ୍କର ରିପୋର୍ଟ ତାଙ୍କର ସବୁକାମ ମୋ ମାଁଙ୍କର ବି ସାହାଯ୍ୟ କରେ ଆଉ